ହ୍ୟାଲୋ ସାର୍ କହୁଥିଲେ କି ହଁ ସାର୍ ମୁଁ ଆପଣଙ୍କୁ ଯେଉଁ ଖାଦ୍ୟ ପାଇଁ ଅର୍ଡ଼ର୍ ଦେଇଥିଲି ସିଏ ଅର୍ଡ଼ର୍ର ମୋତେ ରସିଦ ଟିକେ ଡାଉନ୍ଲୋଡ଼୍ କରିକି ପଠେଇ ଦିଅନ୍ତୁ ହ୍ୱାଟସ୍ଆପ୍ରେ